କୋରାପୁଟ ଜିଲ୍ଲାରେ ଆଦର୍ଶ ବିଦ୍ୟାଳୟ ସ୍କୁଲ ଅଛି ସେଠିକି ଛାତ୍ର ଛାତ୍ରୀମାନେ ଭଲ ଶିକ୍ଷା ପ୍ରାପ୍ତ କରିପାରିବେ ଆଉ ସେଠି ସୁଯୋଗ ହେଉଛି ସେଠି କମ୍ପ୍ୟୁଟର ଖାଇବା ପାଇଁ ଆଉ ହଷ୍ଟେଲ ସ୍ମାର୍ଟ ଟି ଭି ଏମିତି ଆଉ ଟିଚର୍ ମାନେ ସବୁ ଟାଇମ୍ରେ ଏଭେଲେବଲ୍ ଥାଉଛନ୍ତି ସବୁ ଷ୍ଟୁଡ଼େଣ୍ଟ ମାନଙ୍କୁ ସବୁ ଟାଇପ୍ରେ ପାଠ ବିଷୟରେ ହେଲ୍ପ କରିଥାଉଛନ୍ତି ଆଉ କେତେ କ'ଣ କ'ଣ ଟେଣ୍ଟ ପାଇଁ ଭଲ ଭଲ କାରନମା ଏନ୍ଜୟ ପ୍ରୋଗ୍ରାମ୍ ମାନ କରନ୍ତି ଆଉ ସେ ସ୍କୁଲରେ ପାଠ ପଢ଼ିକି ଆଗରେ କୋରାପୁଟ ଜିଲ୍ଲାର ଜିଲ୍ଲା ଠୁ ବାହାରେ ଯାଇକି ଭଲ ଭଲ ଭବିଷ୍ୟ ମାନେ ଆଗ ଫ୍ୟୁଚର୍ ମାନଙ୍କୁ ଭଲରେ କରିପାରନ୍ତି ଆଉ ଆମ କୋରାପୁଟ ଜିଲ୍ଲାର ମା' ମାନେ ଆଗକୁ ବଢ଼ାଇ ପାରନ୍ତି ଆଉ ତାଙ୍କ ଘର ଲୋକମାନେ ବି ତାଙ୍କୁ ଏମିତି ଏମିତିି ପାଠ ପଢ଼ି ଆଗକୁ ଯାଆନ୍ତି ବୋଲି ଷ୍ଟୁଡ଼େଣ୍ଟ ମାନଙ୍କୁ ଶିକ୍ଷା ଦେଉଛନ୍ତି